ଆମ ଦୈନନ୍ଦିନ ଜୀବନରେ ଆମେ ଯେଉଁ ବାର୍ତ୍ତାଳାପ କରୁଛୁ ସେଥିରେ ଅନେକ ଓଡ଼ିଆ ଖଣ୍ଡବାକ୍ୟ ବାକ୍ୟ ଏବଂ ରୂଢ଼ି ଇତ୍ୟାଦିର ପ୍ରୟୋଗ କରାଯାଇଥାଏ ଏବଂ ସାଧାରଣତଃ ଆମ ଆମେ ରୂଢ଼ି କାହାକୁ କହିବା ରୂଢ଼ି ହେଉଛି ସେଇଟା ଯାହାକି ଗୋଟିଏ ଶବ୍ଦ ତା'ର ପ୍ରକୃତ ଅର୍ଥ ପ୍ରକାଶ ନ କରି ଅନ୍ୟ ଏକ ଶବ୍ଦ ସହିତ ମିଶି ଏକ ନୂତନ ଭିନ୍ନ ଅର୍ଥ ପ୍ରକାଶ କରୁଥିଲେ ତାକୁ ରୂଢ଼ି କହିବା ଯେମିତିକି ଆମେ ଗୋଟିଏ ଚାଉଳରେ ଗଢ଼ା ଗୋଟିଏ ଅର୍ଥ ଗୋଟିଏ ଚାଉଳ ଅର୍ଥ ଚାଉଳ ଗଢ଼ା ଅର୍ଥ ଗଢ଼ା ଯିବା ବା ତିଆରି ହେବା ତା'ର ପ୍ରକୃତ ଅର୍ଥ ଯଦି ଆମେ ବାହାର କରିବା ସେଟା ହବ ଗୋଟିଏ ଚାଉଳରେ ଗଢ଼ା ହେଇଥିବା ଯେକୌଣସି ଜିନିଷ କିନ୍ତୁ ପ୍ରକୃତରେ ତାର ଅର୍ଥ ସଇଆ ନୁହେଁ କାରଣ ଏଠାରେ ଗୋଟିଏ ଚାଉଳରେ ଗଢ଼ା ଏ ତିନୋଟି ଶବ୍ଦ ମିଶି ଅନେକ ନୂତନ ଅର୍ଥ ପ୍ରକାଶ କରୁଛନ୍ତି ଗୋଟିଏ ଚାଉଳରେ ଗଢ଼ା ଅର୍ଥ ହେଉଛି ଅତି ସୁନ୍ଦର ତା'ର ବହୁତ ଭଲ ଗୁଣକୁ ଆମେ ଗୋଟିଏ କୌଣସି ଲୋକର ବା କୌଣସି ବ୍ୟକ୍ତିର ଗୋଟେ ବହୁତ ଭଲ ଗୁଣ ବା ସୁନ୍ଦରତାକୁ ଆମେ ଗୋଟିଏ ଚାଉଳରେ ଗଢ଼ା ବୋଲି କହିଥାଉ ତା'ସହିତ କୁହୁଡ଼ି ପହଁରିବା କୁହୁଡ଼ି ପହଁରିବା ହେଉଛି ଜଣକୁ ଭକୁୁଆ ବନାଇବା ବା ମୂର୍ଖ ବନାଇବାକୁ କୁହୁଡ଼ି ପହଁରିବା କୁହାଯାଏ ଏହିପରି ଆହୁରି ଅନେକ ରୂଢ଼ି ରହିଛି ଯେମିତିକି ଅଲଣା କଥା ମାନେ ମୂଲ୍ୟହୀନ କଥା ଆମେ ମୂଲ୍ୟହୀନ କଥାର ଅର୍ଥ ଅଲଣା କଥାକୁ ମୂଲ୍ୟହୀନ କଥା ବୋଲି ହୋଇଥାଉ ଏହା ସହିତ ଆହୁରି ଅନେକ ମଧ୍ୟ ରହିଛି ଘର ଢିଙ୍କି କୁମ୍ଭୀର ମାନେ ନିଜ ଲୋକ ଶତ୍ରୁ ଆଉ ତୁଳନାତ୍ମକ ରୂଢ଼ି ରହିଛି ଯେମିତିକି ଆମର ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା ଢିଙ୍କି ପରି ମୁହଁ କରିବା ଏହିପରି ଅନେକ ତୁଳନାତ୍ମକ ରୂଢ଼ି ରହିଛିି କ୍ରିୟା ଯୁକ୍ତ ରୂଢ଼ି ରହିଛିି ଏବଂ କ୍ରିୟାହୀନ ରୂଢ଼ି ତିନି ପ୍ରକାର ରୂଢ଼ି ରହିଛି ଆମେ ତାକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାଉ ଖଣ୍ଡବାକ୍ୟ ମଧ୍ୟ ଅନେକ ଖଣ୍ଡବାକ୍ୟ ଗୁଡ଼ିକ ମଧ୍ୟ ରହିଛିି ଯେମିତିକି ମୁଁ କଟକ ଯାଉ ଯାଉ ଏତିକିରେ ଆମେ ରହିଯିବା ତା'ହେଲେ କଟକ ଯାଉ ଯାଉ କ'ଣ ହେଲା ଆଗକୁ କ'ଣ ହେଲା ସେଟା ବାକ୍ୟ ପୁରା ହୁଏ ନାହିଁ ଅଧାରେ ରହିଗଲା ଏହିପରି ଅଧା ରହିଯିବା ବାକ୍ୟକୁ ଖଣ୍ଡ ବାକ୍ୟ କୁହାଯାଇଥାଏ ଏବଂ ଆମ ଦୈନନ୍ଦିନ ଜୀବନରେ ଏହିସବୁ ବାକ୍ୟ ଆମେ ବହୁଳ ମାତ୍ରାରେ ବ୍ୟବହାର କରିଥାଉ